ରାୟଗଡ଼ା ଜିଲ୍ଲାକୁ ଯେତେବେଳେ ଯିବା ପାଇଁ ପଡ଼ିବ ସେତେବେଳେ ଆମର ସୁବିଧା ଘର ଘରେ ନିଜ ନିଜର ବାଇକ୍ ଅଛି ସ୍କୁଟି ଅଛି ତା ବାଦେ ଆମର ଅଟୋ ଅଛି ଟ୍ରେନ୍ ଅଛି ବସ୍ ଅଛି ଆଉ ଏବେ ତ ସରକାରଙ୍କ ଦ୍ୱାରା ଲକ୍ଷ୍ମୀ ବସ୍ର ବି ସୁବିଧା ଅଛି ସେଇଥିରେ ବି ସେମାନେ ଯାଇପାରୁଛନ୍ତି ଆଉ କେତେ ଯାହା ଜଣଙ୍କର କାର୍ ବି ଅଛି ସେଇଠାରେ ବି ସେମାନେ ଶୀଘ୍ର ଶୀଘ୍ର ଯିବାରେ ସୁବିଧା ହେଉଛନ୍ତି ଆଉ ଏମିତି ଆମର ରାୟଗଡ଼ା ଯିବା ପାଇଁ କିଛି ଅସୁବିଧା ନାହିଁ ସମସ୍ତେ ଆଉ ଏତେଗୁଡ଼ା ଗାଡ଼ି ଯାଉଛି ସବୁ ଟାଇମ୍ରେ ଗଲେ ବି ଆମକୁ ଗାଡ଼ିର ଉପଲବ୍ଧ ଅଛି ଯେତେବେଳେ ବି ଆମେ ଚାହିଁବୁ ଆମେ ରାୟଗଡ଼ା ଜିଲ୍ଲାକୁ ଯାଇପାରିବୁ ନିଜ ଇଚ୍ଛାରେ ବି ଆମେ ରାତି ସମୟରେ ବି ଆମେ ଆସିବାକୁ ବି ସୁବିଧା ଅଛି ରାତି ନଅ ହେଉ ଦଶ ହେଉ ସେ ପର୍ଯ୍ୟନ୍ତ ଆମର ଗାଡ଼ି ଯିବା ଆସିବା ପାଇଁ ବି ସୁବିଧା ଅଛି ଟ୍ରେନ୍ ବି ଅଛି ଯେ ଆମେ ସେ ଜାଗାକୁ କେମିତି ଯିବୁ କଣ ତାର ବି ଅଛି ସାତଟାରୁ ଆମର ରାତି ସାତଟାରେ ବି ଲାଗୁଛି ଟ୍ରେନ୍ ଯିବା ପାଇଁ ସେପଟରୁ ଆସିବା ପାଇଁ ସୁବିଧା ବି ଅଛି